ମୁଁ ଦୁଇଦିନ ତଳେ ବଜାର ଯାଇଥିଲି ସେଠାରୁ ଏକ ଚୁଡ଼ିର ସେଟ୍ କିଣିକି ଆଣିଥିଲି ଯାହାକି ପିନ୍ଧିଲା ଦ୍ୱାରା ମୋ ହାତଗୁଡ଼ିକ ଖଣ୍ଡିଆ ହୋଇଯାଉଛି ସେସବୁ ମୋ ଡ୍ରେସରେ ମଧ୍ୟ ଲାଗି ଡ୍ରେସ୍ ବି ଉଲୁରି ଯାଉଛି ସେଥିରୁ ଷ୍ଟୋନ ଗୁଡ଼ିକ ମଧ୍ୟ ବହୁତ କିଛି ଝଡ଼ିଗଲାଣି ଓ ଅଧିକ ପଇସା ବି ବହୁତ ନେଇ ଯାଇଥିଲା ତ ମୁଁ ଆଉ ଯେତବେଳେ ଯିବି ମାର୍କେଟରୁ ସେ ଜିନିଷ ଆଉ କେତେବେଳେ କିଣିକି ଆଣିବିନି